ଆମ ଅଞ୍ଚଳରେ ସାଧାରଣତଃ କୃଷକ ଯୋଗାଣ ଷ୍ଟୋର୍ ପଶୁ ସମ୍ପଦ ଯୋଗାଣ ଷ୍ଟୋର୍ କୃଷକ ବଜାର କୃଷି ପର୍ଯ୍ୟଟନ କାର୍ଯ୍ୟ କୃଷି ଠିକା ସେବା ଇତ୍ୟାଦି ଏହାର କିଛି ବି ଆମ ସେଇଠି ନାହାନ୍ତି ବା ନାହିଁ ସେଥିପାଇଁ ଆମେ ଯଦି ପଶୁ ସମ୍ପଦ ଯୋଗାଣ ଷ୍ଟୋର୍କୁ ଆମେ ସେଇଠି ଖୋଲିବା ବା କୃଷି ଯୋଗାଣ ଷ୍ଟୋର୍କୁ ସେଇଠି ଖୋଲିବା ହେିଲେ ଆମକୁ ବହୁତ ଭଲ ବ୍ୟବସାୟ ଆରମ୍ଭ କରିପାରିବୁ କାରଣ କୃଷି ଯୋଗାଣ ଷ୍ଟୋର୍ ଇତ୍ୟାଦି ଆମେ ରଖିପାରିବୁ ଦୋକାନ ମାଧ୍ୟମରେ ଯାହାକି ଆମର ସାର ଦା ରାସାୟନିକ ସାର ତା'ପରେ ଜୈବିକ ସାର ଇତ୍ୟାଦି ଏବଂ ଗହ ଆମେ ଚାଉଳ ତା'ପରେ ଧାନ ଧାନ କରିବାରେ ମିଲ ଏତିକି ଆମେ ରଖିପାରିବୁ ଯାହା ଫଲ ଗକ ଆମର ବ୍ୟବସାୟଟା ଭଲସେ ବଢ଼ି ପାରିବ ଆଉ ପଶୁ ସମ୍ପଦ ଜଗଣଷ୍ଠୋ ମାନ ପଶୁମାନଙ୍କର ଖାଇବା ତାଙ୍କର ଦେହ ପ୍ରତି ସୁସ୍ଥ ଥିବା ସେମିତି କିଛି ଫୁଡ଼ ରଖିଲେ ଆମର ସେଇଠି ବ୍ୟବସାୟଟା ବହୁତ ଭଲସେ ଆରମ୍ଭ ହେଇପାରିବ